ମୁଁ ଗୋଟେ ଦିନ ଭୁବନେଶ୍ୱର ଯାଉଥିଲି ବା ବାଟରେ ଗଲାବେଳକୁ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲୁଥାଏ ମୁଁ ସେଠିକୁ ଗଲି ମୁଁ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ଗଲାବେଳେ ସେଠି କେତେ ଦୋକାନ ହେରା ବା ରାମଦୋଳି ଏମିତି ସବୁ ଆସି ଆସିଥିଲା ବା ବହୁତ ଲୋକ ସେଠି ଜମା ହେଇଥିଲେ କେତେ ଦୋକାନବାଡ଼ି ସବୁ ଆସିଅଛି ମୁଁ ମାତ୍ର ସେଇଟାକୁ ମୁଁ ଆଟେଣ୍ଡ କରିପାରିଲି ନାହିଁ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବହୁତ ମୋର ମନଦୁଃଖ ହେଲା ବା ସେଇଠି ବି ସବୁପ୍ରକାର ମେଳା ହେଉଥାଏ ବା ବହୁତ ଲୋକ ଯୋଗଦାନ ଦେଇଥିଲେ ସେଇଠି ପୋଲିସ୍ ଗୁଡ଼ା ସବୁ ଜଗିଥିଲେ ସେଠି ବହୁତ ଲୋକ ଦେଖିବାକୁ ବି ଯାଇଥିଲେ ସେଠାର କାର୍ଯ୍ୟକ୍ରମ ବି ବହୁତ ଭଲଲାଗେ ବା ମୁଁ ସେଠି ଗଲାବେଳେ ବହୁ ଲୋକ ଜମା ହୋଇଥିବା ଯୋଗୁଁ ଆମ ଘର ଫ୍ୟାମିଲି ସବୁ ଆମେ ବାଟରେ ଗଲାବେଳକୁ ଓହ୍ଲେଇଲା ବେଳକୁ ସେଠି ବହୁତ ଗହଳି ଥିବା ଯୋଗୁଁ ଆମେ ସେଠି ଦେଖିପାରିଲୁ ନାହିଁ